ରୋଷେଇ କରିବା ପୂର୍ବରୁ ଗ୍ୟାସ୍ ପୋଛାପୋଛି କରିକିରି ପନିପରିବା କାଟୁ ତରକାରୀ ପାଇଁ ମସଲା ବାଟୁ ଆଉ ମସଲା ବାଟି ଅଦା ରସୁଣ ପିଆଜ ସବୁ ବାଟ ବୁଟି ପନିପରିବା କଟା ହେଉଛି କଟା ହେଇକିରି ତରକାରୀ ବସାହେଉଛି ମସଲା କଷିକିରି ଯାହା ଯେମିତି ତରକାରୀ ପତ୍ର କରିକିରି ମସଲା ବଟାପଟି ହେଉଛି ଏଠୁ ଭାତ ହେଉଛି ଡାଲି ତରକାରୀ ସବୁ ଇଏ ହେଉଛି ପନିପରିବା କାଟିବା ପାଇଁ ତ ସମୟ ଲାଗୁଛି ପନିପରିବା କଟା ହବାରେ ମସଲା ବଟା ହେବ ତାପରେ ଗ୍ୟାସ୍ ପୋଛିିକିରି କଡ଼େଇ ଫଡ଼େଇ ସଫା କରିକିରି ବସେଇକିରି ମସଲା ରେଡି କରିକିରି ମସଲା କଷା ହବ କଷିକିରି ପନିପରିବା ପକେଇକିରି ସବୁ ରେଡ଼ି କରା ହେଇକିରି ବସା ହେଉଛି ବସା ହେଇକିରି ତାପରେ ମସଲା କସା କରି ତରକାରୀ ବସେଇ ସାରିଲା ପରେ ପାଣି ଦିଆହେଉଛି ପାଣି ଦେଲା ପରେ ଯାଇକିରି ତରକାରୀ ହେଉଛି ଆଉ ଆଉ ପନିପରିବା ପନିପରିବା କାଟିବା ପାଇଁ ତ ବାର ପ୍ରକାର ପନିପରିବା ଏଇଟା ସେଇଟା ସେଇଟା ଏଇଟା ଟିକେ ଟିକେ ଟିକେ କରି ପନିପରିବା କାଟିିବାଟା ହେଲେ ସମୟ ଲାଗୁଛି ଆଉ ମସଲା ହେଲେ ମଧ୍ୟ ଗ୍ରାଇଣ୍ଡର କରାହେଉଛି ନଚେତ ଶିଳରେ ମଧ୍ୟ ବଟା ହେଉଛି ଆଉ ସବୁ ରୋଷେଇ ପାଇଁ ହେଲେ ସବୁ ସାମଗ୍ରୀ ଯୋଗାଡ଼କରି କରାହେଉଛି ଭାତ ବସା ହେଉଛି ଭାତ ହେଉଛି ଡାଲି ତରକାରୀ